ଆମେ ଆମର୍ ଘରକି ସକାଲେ ସନ୍ଧ୍ୟାନେ ଦୁଇଥର୍ ଝାଡ଼ୁ କରସୁଁ ଆରୁ ଘର୍ ସବୁବେଲେ ସଫା ରଖସୁଁ ଘର୍ ସଫା ରଖଲେ କାଣା ଘର୍ ପରିଷ୍କାର୍ ରହେଲେ ସେତକି ଭଲ୍ ଆରୁ ଆମେ ଗୁରୁବାର୍ କେ ଗୁରୁବାର୍ କାଁ ଗୋବର ଆରୁ ନୁନ୍ ଟିକେ ଦେଇକରି ଘରକେ ଆମେ ସଫାସୁଫି କରିକରି ପୁଛାପୁଛି କରିକରି ହେଟା କରସୁଁ ଆରୁ ଘର୍ ଥି ଯାଏଁ ଜିନିଷ୍ ପଡ଼ଲେ ବି ଯେତେ ମଏଲା ଯେନ୍ ତଲେ ପଡ଼ଲେ ବି ନାଇଁକେ ଆମେ ସବୁ ସଫା କରି କରି ରଖସୁଁ ଘର୍ ଏକା ଆମର୍ ମନ୍ଦିର ଘର୍ ଘର୍ ଏକା ଆମ ମନ୍ଦିର ଘର୍ କେ ଯେତେ ସଫା ରଖମୁ ସେତକି ଭଲ୍ ଆରୁ ସେତକି ଭଲ୍ ବି ଲାଗବା ବି ଯେତେ ଘରେ ଯେତେ ଜିନିଷ୍ ପତର୍ ଅଛେ ସବୁ ସଫା କରି କରି ରଖସୁଁ ଆରୁ ଘର୍ କେ ଯେତେ ପରିଷ୍କାର ରଖବ ସେତିକି ଏକା ଭଲ୍ ଆରୁ ଲୋଗ୍ ବି ଭଲ୍ ଥିଲେ ବି ତାକର୍ ଘର୍ କେତେ ଭଲ୍ ହେଇଛେ ବୋଲି ବି ଲୋଗ୍ ବି କହେବେ